ଆମ ସମୟରେ ତ ଏହି ଭିଡ଼ିଓ ଗେମ୍ ମୋବାଇଲ ଗେମ୍ ଏତେ ସବୁକିଛି ନଥିଲା ତେଣୁ ମୁଁ ଏ ଭିଡ଼ିଓ ଗେମ୍ ବିଷୟରେ ବେଶି କିଛି ଜାଣିନାହିଁ ମୋତେ ଏହିସବୁ ମୋବାଇଲ ଖେଳ ଗୁଡ଼ିକ ପସନ୍ଦ ନୁହେଁ